ଆଗରୁ ଆମକୁ କ୍ୟାମେରାରେ ଫଟୋ ଉଠେଇବାକୁ ପଡ଼ୁଥିଲା ଫ୍ରେମ୍ ନେଇକି ଯାଇ ସଜେଇକି ଫଟୋ ଉଠେଇବାକୁ ପଡ଼ୁଥିଲା ଆଉ ସେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ ଫଟୋ ଆସୁଥିଲା ଷ୍ଟୁଡ଼ିଓ ଯିବାକୁ ପଡ଼ିୁଥିଲା ତାକୁ ଧୋଇବାକୁ ପଡ଼ୁଥିଲା ଫଟୋ ଉଠେଇବାକୁ ପଡ଼ିୁଥିଲା ଆଣିବାକୁ ପଡ଼ୁଥିଲା ଆଉ ସେତେବେଳେ ଫଟୋର ଏତେ କ୍ଲାରିଟି ନଥିଲା ଧୀରେ ଧୀରେ ତାପରେ ଫଟୋ ଆସିଲା କଲରିଂ ଫଟୋ ଆସିଲା ସେତେବେଳେ କ୍ୟାମେରା ଯାଇକି ଫଟୋ ଉଠେଇ ଟୁରିଷ୍ଟ ପ୍ଲେସ୍ ହଉ ବୁଲିବାକୁ ଭଲ ହୁଏ ପୂଜାପର୍ବରେ ଯିବାର ହେଲେ କ୍ୟାମେରା ନେଇକି ସାଙ୍ଗସାଥିରେ ଫଟୋ ଉଠେଇଥାଉ ପୁରୁଣା କ୍ୟାମେରା ସହିତ କାମ ଥିଲା ଏବେ ଧୀରେ ଧରେ ନୂଆ କ୍ୟାମେରା ଆସିଥିଲା ମୋବାଇଲରେ ଆସିଥିଲା କ୍ୟାମେରା ସେଲ୍ଫି ଉଠେଇବାକୁ ମଜା ଲାଗେ ଆଉ ସେଲଫିଟା ଦେଖିକି ନିଜ ମୁଖକୁ ଆରାମସେ ଫଟୋଟା ଉଠେଇବାକୁ ଭଲ ଲାଗିଥାଏ ଯେଉଁ ଷ୍ଟାଇଲରେ ପୋଜ ଦେଇକି ଫଟୋ ଉଠେଇବାକୁ ଭଲ ଲାଗିଥାଏ ଆଉ ଏବେ ତ ନୂଆ କ୍ୟାମେରା ପଳେଇ ଆସିଲା ମୋବାଇଲରେ ଆଉ ମଜା ଲାଗୁଛି ଫଟୋ ଉଠେଇବାକୁ ଷ୍ଟୁଡ଼ିଓକୁ ଯିବାକୁ ପଡ଼ୁନି କି ଏ ମୋବାଇଲରେ ସାଙ୍ଗେ ସାଙ୍ଗେ ଫିଲ୍ଟର ପକେଇକି ଆଛାସେ ଭଲସେ ଫଟୋଟା ଉଠେଇ ପାରିବ ଷ୍ଟାଇଲିସ୍ ଫଟୋ ଯେମିତି ଚାହିଁବ ପୋଜରେ ଆଉ ବିଭିନ୍ନ ପୋଜିସନରେ ବିଭିନ୍ନ ଷ୍ଟାଇଲରେ ଫଟୋ ଉଠେଇପାରିବ ବିଭିନ୍ନ କଲର୍ର ବି ଫଟୋ ଯେମିତି ଚାହିଁବ ସେମିତି ପ୍ରିଣ୍ଟର ପକେଇକ ବିଭିନ୍ନ କଲର ବି ଫଟୋ ଉଠେଇପାରିବ ନୂଆ ନୂଆ ଇଫେକ୍ଟ ପକେଇ ପାରିବ ଆଉ ନୂଆ ସେଲ୍ଫିରେ ଫଟୋ ଉଠେଇ ପାରିବ